ଆମ ଅଞ୍ଚଳର ଗମନାଗମନ କରିବା ପାଇଁ ସବୁ ପ୍ରକାରର ସୁବିଧା ଅଛି ଯେମିତିକି ବସ୍ ଟ୍ରକ୍ ମୋଟରସାଇକେଲ କାର୍ ରେଲ୍ ଯିବା ପାଇଁ ସୁବିଧା ଅଛି କିନ୍ତୁ ଗୋଟିଏ ଜିନିଷ ଏଠି ଅସୁବିଧା ଅଛି ଯାହାକି ଦୂର ଯାତ୍ରା କରିବାକୁ ହେଲେ ଆପଣଙ୍କର ଉଡ଼ାଜାହାଜ ଉଡ଼ାଜାହାଜରେ ଯିବାକୁ ହେଲେ ଆମକୁ ଏଠି ଟିକିଏ ଲୋକମାନଙ୍କୁ ଯିବାକୁ ଅସୁବିଧା ହେଉଛି ଯେଉଁଟାକି ଲୋକ ବହୁତ ଦୂର ଯିବାକୁ ପଡ଼ୁଛି ଭୁବନେଶ୍ୱରରେ ଉପରେ ନିର୍ଭର କରିବାକୁ ପଡ଼ୁଛି ଏଠୁ ଯାଜପୁରଠୁ ଭୁବନେଶ୍ୱର ଯିବାକୁ ପଡ଼ୁଛି ହଁ ସେଠୁ ସେଥିପାଇଁ ସମୟ ଲାଗୁଛି କିନ୍ତୁ ଆମ ଅଞ୍ଚଳରେ ଯଦି ଏକ ଏରୋଡ୍ରମ୍ ବନାଯାଇ ସେଠାରୁ ଏଠାରୁ ଉଡ଼ାଜାହାଜ ଯିବାଆସିବାର ସୁବିଧା କରାଯାଇପାରନ୍ତା ତା'ହେଲେ ଲୋକମାନେ ଏଠୁ ଦୂରଜାଗାକୁ ଯିବା ପାଇଁ ଅତି ସହଜରେ ଯାଇପାରନ୍ତେ